ହ୍ୟାଲୋ ଜୟ ଜଗନ୍ନାଥ ହ୍ୟାଲୋ ତ୍ରୀପାଠି ସାର୍ ଆଉ ଟିକେ ଭିତରକନିକା ଯିବାଲାଗି ଆପଣ କହୁଥିଲେ ଯେ ଗାଡ଼ି ବୁକିଙ୍ଗ୍ କରିବା ଲାଗି ଆଉ କ'ଣ କେମିତି ହବ ଟିକେ ଗାଡ଼ି ବୁକିଙ୍ଗ୍ କ'ଣ କେମିତି କରିବା ଯିବା କ'ଣ କେମିତି

ସେଠି କ'ଣ କେମିତିକା ଜାଗା ସେ ଜାଗା ତ ଆମେ କେବେ ଯାଇନୁ ଫ୍ୟାମିଲି ସବୁ ନେଇକି ଆଜ୍ଞା

ହୁଁ ନା ଆପଣ ତ ସବୁ ଜାଣିଛନ୍ତି ଆପଣ ଗାଡ଼ି ବୁକିଙ୍ଗ୍ କେମିତି ହେବ କ'ଣ କେମିତି ଯିବା ସେସବୁ ବ୍ୟବସ୍ଥା ଆପଣ ନକଲେ କେମିତି କେମିତି ହୋଇପାରିବ

କ'ଣ କ'ଣ କେତେବେଳେ ଯିବାକୁ ପଡ଼ିବ କ'ଣ ହେବ କ'ଣ ନାହିଁ ଆପଣ ସବୁ ରିସ୍କ୍ ନେବାକୁ ପଡ଼ିବ କିନ୍ତୁ ଆଜ୍ଞା

ହଁ ନାଇଁ ଏଇତ ଆପଣ ଯାହା ଗାଡ଼ି ଫାଡ଼ି କ'ଣ କେମିତି ହେବ କ'ଣ ନାହିଁ ସେସବୁ ବ୍ୟବସ୍ଥା ଆପଣଙ୍କ ଉପରେ ରିସ୍କ୍ ରହିଲା ଆପଣ ସେସବୁ ବୁଝିବେ ହେଉ ହେଉ